ହଁ କ'ଣ ହେଲା ଅରୁଣ କିଛି ନୁହେଁରେ ଗେଷ୍ଟ୍ରେ ଆମ ନବରଙ୍ଗପୁରରେ କି ପାପାଡ଼ାହାଣ୍ଡିରେ ଓହୋ ତାହାଲେ କେତେବେଳେ ଅଛି ସେଇଟା ଓ ନାଇଟ୍ ସୋ କି ପଢ଼ାପଢ଼ି ଚାଲିଛି ପରା ପଢ଼ାପଢ଼ି କରିଲେ କ'ଣ ଆମକୁ ନିଯୁକ୍ତି ମିଳୁଛି କି ଯେ ଆମ ନବରଙ୍ଗପୁରରେ କିଛି ନାହିଁ ହଇ ଯିବା ମୋତେ ତ ଗୋଟେ ଟଙ୍କା ନାହିଁରେ ପଇସା ପତର ତୋ ପାଖରେ ଅଛି କିନା କ'ଣ କରିବା ଭାଇ ଫ୍ୟାମିଲି ଥିଲା ଲୋକରେ ତୁମେ ଯେତେବେଳେ ମାରେଜ୍ ହେବ ଭାଇ ସେ ଟାଇମ୍ରେ ହିଁ ଜାଣିବ ଖର୍ଚ୍ଚ ବୋଲି ଗୋଟେ କିନ୍ତି ବୁଝିପାରିଲ କି ପଇସାର ମୁହଁକୁ ଦେଖିପାରୁନୁ ଆମେ ମାରେଜେ ଇଏ କରି

ଯିବା ତ ବୋଲୁଛି ହଏ ପଇସା ପତର ଟିକେ ଧରି ଥାଆରେ ଆଜି ଗୋଟେ ଦିନ ପାଇଁ ପରି ଆରି ଗୋଟେ ଦିନ ମୁଇଁ ଖର୍ଚ୍ଚବାଚ କରିବି କେତେ କେତେ ତୋର ଅଛି ହେଲେ ଖାଇକରି ଯିବା କି ସେଠି ହୋଟେଲ୍ରେ ଖାଇବା ଖାଇକରି ଯିବା କି ସେଠି ଖାଇବାରେ ବୋଲୁଛି ଏ ବର୍ଷାର ଗୋଟେ ବିଜାର କରିଦେଉଛି ଯେ ଇଚ୍ଛା ଅଛିରେ ଭାଇ ମେନ୍ କଥା ହେଲା ମୋତେ ବାଇକ୍ ନିଶା ନାହିଁ ଏଠି ତୁ ଆଣିବାକୁ ଆଇଲୁ ଟିକେ ଟ୍ରାକ୍ଟର୍ରେ ଗୋଟେ ଯିବୁକି ତୋର କଥା ନହେଲେ ତୋର ସିୟାଡ଼େ କ'ଣ ଟ୍ରାକ୍ଟର୍ର କ'ଣ ପଇସା ବାନ୍ଧିବାର ଥିବ ସେଟା ପାଇଁ ମୋତେ ଡାକି ନେଉଛୁ ପରି ଲାଗୁଛି ଅଟୋରେ ଗଲେ ହେବରେ ବର୍ଷା ଫର୍ଷା ହେଉଛି ବଢ଼ିଆ ଆରାମ୍ରେ ଯାଇହେବ ହଏ ଯିବା ବୋଲିଲି ପରା କିଛି ନାଇଁ ଗୋଟେ ତିନିଶହ ଟଙ୍କା ପରେ ଅଛି ମୋର ପାଖେ ଅଁ ହେଲେ ସେଠି କ'ଣ ଖାଇବା ହେଲେରେ ଉଁ ହୁଁ ତୁ ପୁଡ଼ିଆ ଫୁଡ଼ିଆରେ ଖାଉଛୁ କେମିତି ଡେଲି ଖାଇବୁ ପୁଣ୍ଟ୍ରେ ହଏ ହେଲେ ଆମର ଛୁଆ ସମୟ ଟାଇମ୍ରେ ଖାଉ ନଥୁଲୁ ଯେ ହେଲେ ଏବେ ତ ହଉ ମୁଇଁ ରେଡ୍ଡି ହୋଇଥିବି ଆଁ ହୁଁ